ହଁ କୁହନ୍ତୁ ହଁ କାଇଁ ଆସିଥିଲେ କ'ଣ କ'ଣ ପଢ଼ିବେ ଷ୍ଟ୍ରିମ୍ କ'ଣ ନେବେ ନାଇଁ ଆମର ଏଠି ଖାଲି ପ୍ଲସ୍ ଟୁ ସାଇନ୍ସ କମର୍ସ୍ ଆର୍ଟ୍ସ ଏଗୁଡା ପଢ଼ାଯାଏ ଇଞ୍ଜିନିଅରିଂ ପାଇଁ ସେ ଆଉ ଗୋଟେ ଆମ ପାଖରେ ଯେଉଁ କଲେଜ୍ଟେ ଅଛି ସେଠି ଇଞ୍ଜିନିଅରିଂ ପଢ଼ାଯାଏ କ'ଣ ପଢ଼ିବେ ଏଇ ତିନିଟା ଷ୍ଟ୍ରିମ୍ ଭିତରୁ ଆପଣ କ'ଣ ନେବେ ଆର୍ଟ୍ସ ପଢ଼ିବ ଆର୍ଟ୍ସ ଆର୍ଟ୍ସ ଯଦି ପଢ଼ିବ ଆଉ କ'ଣ ସବ୍ଜେକ୍ଟ ହେରିକା କ'ଣ କେମିତି ନେବେ ଆଉ କ'ଣ ଏଜୁକେସନ୍ ଏଜୁକେସନ୍ଟା ନେଇଯାନ୍ତୁ କି ସାଇକୋଲୋଜି ନେଇଯାନ୍ତୁ ଏଗୁଡା ସବୁ ଏଜୁକେସନ୍ କି ସାଇକୋଲୋଜି ଏଗୁଡା ସବୁ ପ୍ରାକ୍ଟିକାଲ୍ ସବ୍ଜେକ୍ଟ୍ ନା ତ ଆପଣଙ୍କୁ ଭଲ ହେବ ଆପଣଙ୍କର ମାର୍କ୍ ଟିକିଏ ବଢ଼ାଇବାକୁ ଟିକିଏ ଭଲ ସୁବିଧା ହେବ ଆଉ କିଛି ପ୍ରାକ୍ଟିକାଲ୍ ସବ୍ଜେକ୍ଟ୍ ରଖନ୍ତୁ ଆପଣ ଏଜୁକେସନ୍ ନେଇଯିବେ ଆଉ ଆଉ କ'ଣ କେତେ ପର୍ସେଣ୍ଟ୍ ଥିଲା ଟେନ୍ଥ୍ରେ ଏତେ ପର୍ସେଣ୍ଟ୍ ରଖିଛନ୍ତି ତ ସାଇନ୍ସ ନେଉନ

ନାଇଁ ସାଇନ୍ସ ନେଲେ ଭଲ ନା ଆଉ ଯେମିତିକି ତୁମେ ମେଡ଼ିକାଲ୍ ଲାଇନ୍ ଯାଇପାରିବ ଇଞ୍ଜିନିଅରିଂ ଲାଇନ୍ ବି ଯାଇପାରିବ ନାଇଜର୍ ଆଉ ଆଇଜର୍ ଆଇ ଆଇ ଟି ଏସବୁରେ ବି ପଢ଼ିପାରିବ ସବୁ ଜାଗାରେ ସବୁ ଯେଉଁଠି ତୁମେ ଚାହିଁବ ସେଇଠି ପଢ଼ିପାରିବ ବି ଭଲ ବହୁତ ସାରା ପ୍ଲାଟ୍ଫର୍ମ୍ ଅଛି ସାଇନ୍ସ ନେଲେ ତୁମେ କରିପାରିବ ସାଇନ୍ସ ନେଉନ ସିକ୍ସଟି ସେଭେନ୍ ପର୍ସେଣ୍ଟ୍ ତ ରଖିଛ ହଁ ହଉ ଠିକ୍ ଅଛି ଆଉ ଫିଜ୍ ଯଦି ଆର୍ଟ୍ସ ପଢ଼ିବ ତ ବେଶୀ କିଛି ନୁହଁ ବର୍ଷକୁ ଅଶୀ ହଜାର ସେ ଭିତରେ ଆମକୁ ପଡ଼ିଯିବ ବର୍ଷକୁ ଅଶୀ ହଜାର ଦୁଇ ବର୍ଷ ଆପଣ କରିବେ ଆଚ୍ଛା ହଷ୍ଟେଲ୍ରେ ରହିବେ ନା ଘରୁ ଯିବା ଆସିବା କରିବେ ଘର ଆପଣଙ୍କ ଘର କ'ଣ ଏଇ ପାଖାପାଖି ତୁମ ଘର କେଉଁ କେଉଁ ଜାଗାରୁ ଆସିଛନ୍ତି ତା'ହେଲେ ପାଖାପାଖି ଅଛି ତା'ହେଲେ ହଷ୍ଟେଲ୍ ଆପଣଙ୍କୁ ଦରକାର ନାହିଁ ଯିବା ଆସିବା କରିବେ ତା'ହେଲେ ହଷ୍ଟେଲ୍ ଫିଟାକୁ କାଟିଦେଇକି ପଚାଶ ହଜାର ଭିତରେ ଆମର ବର୍ଷକୁ ହେବ ବର୍ଷକୁ ହେଲେ ଦୁଇ ବର୍ଷରେ ଆପଣ ଲକ୍ଷେ ଟଙ୍କା କଲେଜ୍ ଫି ଡିପୋଜିଟ୍ କରିଦେବେ ଆପଣ କେଉଁ ଦିନ ଆଡ଼୍ମିସନ୍ କରିବେ ସବୁ ଡକୁମେଣ୍ଟ୍ ନେଇକି ଆସନ୍ତୁ ଆଡ଼୍ମିସନ୍ ମୁଁ କରିଦେବି ଟେନ୍ଥ୍ର ସବୁ ସାର୍ଟିଫିକେଟ୍ ଆଧାର କାର୍ଡ୍ ଏହିସବୁ ତ ଆଉ ବେଶୀ କିଛି ଦରକାର ନାହିଁ ସେତିକି ନେଇକି ତୁମେ ଆସିବ ସୋମବାର ଦିନ ଆସ ଆଉ ପଚିଶ ତାରିଖକୁ ଆସ